ମୋର ଲୋକପ୍ରିୟ ବୈଜ୍ଞାନିକ ହେଉଛନ୍ତି ଅବଦୁଲ କଲାମ ଭାରତର ରାଷ୍ଟ୍ରପତି ତାର କାରଣ ମୋର କାହିଁକି ସେ ପ୍ରିୟ ସିଏ ଏକରେ ବୈଜ୍ଞାନିକ କ୍ଷେପଣାସ୍ତ୍ର ଉପରେ ବୈଜ୍ଞାନିକ ଏହି ଯେଉଁ କ୍ଷେପଣାସ୍ତ୍ର ସିଏ ତିଆରି କରିଥିଲେ ଆମର ଦେଶ ରକ୍ଷା କରିବା ପାଇଁ

ଏବଂ ତାପରେ ସିଏ ହେଲେ ଭାରତର ରାଷ୍ଟ୍ରପତି ରାଷ୍ଟ୍ରପତି ହିସାବରେ ସିଏ ଯେତବେଳେ ଆସିଲେ ଅନେକ ଜାଗା ଯାଇଛନ୍ତି ମୁଁ ତାଙ୍କୁ ଟିଭି ପରଦାରେ ଅନେକ ଦେଖିଛି ଅନେକ ବୈଜ୍ଞାନିକ କଥା ମୁଁ ଶୁଣିଛି କିନ୍ତୁ ମୋତେ ବେଶୀ ଭଲ ଲାଗେ ଅବଦୁଲ କଲାମଙ୍କୁ କାହିଁକି ନା ପିଲାମାନେ ଯେତେବେଳେ ତାଙ୍କ ସାଙ୍ଗରେ ମିଶନ୍ତି କି ପ୍ରକାର ଆନନ୍ଦ କି ପ୍ରକାର ସ୍ନେହରେ ସେ ସମସ୍ତଙ୍କୁ ସ୍ନେହ କରନ୍ତି ଏହିଟା ମୋତେ ବେଶୀ ମାନେ ମୋ ମନକୁ ବେଶୀ ଛୁଏଁ ରାଷ୍ଟ୍ରପତି ହିସାବରେ ଅତି ସୁନ୍ଦର ଭାବରେ ତାଙ୍କର ବ୍ୟବହାର ଅତି ଅମାୟିକ ବ୍ୟବହାରହ ତେଣୁ ତାଙ୍କୁ ମୁଁ ମାନେ ମୋର ଅନ୍ତରରୁ ମୁଁ ତାଙ୍କୁ ବେଶୀ ଭଲ ପାଏ ସିଏ ଭାରତ ରତ୍ନ ଉପାଧି ପାଇଥିଲେ କାହିଁକି ନା ସେହି ପ୍ରକାର ତାଙ୍କର ଯଦି ଚରିତ୍ର ଏବଂ ଲୋକପ୍ରିୟତା ଏସବୁ ନଥାନ୍ତା ତାହେଲେ ସେ ଭାରତ ରତ୍ନ ଉପାଧି ପାଇଥାନ୍ତେ କେମିତି ତେଣୁ ନିଶ୍ଚିତ ଭାବେ ମୋ ମତରେ ବୈଜ୍ଞାନିକ ଅବଦୁଲ କାଲାମ ମୋର ନିଶ୍ଚିତ ଭାବେ ପ୍ରିୟ